ଆପଣ ଆପଣ ନିଶା ହୋଟେଲରୁ କହୁଛନ୍ତି କି ଯଦି ଆପଣ ନିଶା ହୋଟେଲରୁ କହୁଛନ୍ତି ତାହେଲେ ମୋ ପାଇଁ ଗୋଟିଏ ଚିଲ୍ଲୀ ଚିକେନ୍ ଆଣି ଦେଇପାରିବେ କି କାହିଁକିନା ମୁଁ ଭାରି ଭୋଖିଲା ଅଛି ଏ ଗଁରୁ ଫଚି ଏବଂ ଏବଂ ଖାଦ୍ୟ ତିଆରି କରିପାରିବେ ନାହିଁ ସେଥିପାଇଁ ମୁଁ ଆପଣ ଆପଣଙ୍କ ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର କରିବାକୁ ଚାହୁଁଛି ମୋର ପସନ୍ଦର ଖାଦ୍ୟ ହେଉଛିି ଚିକେନ୍ ବିରିୟାନୀ ଏସବୁ ଖାଦ୍ୟ ମୋ ପାଖରେ ପହଞ୍ଚେଇ ପହଞ୍ଚିବି ଏବଂ ପୁଣି ଆପଣଙ୍କୁ ମଟନ ଏବଂ ରସଗୋଲା ଡେଲିଭରି କରିବାକୁ ଡେଲିଭରି ତାରିଖ କହିବି କୋଡ଼ିଏ ତିନି ଦୁଇହଜାର ଚବିଶ ସାତ ଦୁଇହଜାର ଚବିଶ ନଅ ଦଶ ଦୁଇହଜାର ତେଇଶ ଏବଂ ପାଞ୍ଚ ଛଅ ଦୁଇହଜାର ଚବିଶ ଛୁଇଁବିନି ଦୁଇ ଘଣ୍ଟା ପନ୍ଦର ମିନିଟ୍ ଭିତରେ ଏସବୁ ଖାଦ୍ୟ ଆଖପାଖରେ ପହଞ୍ଚିବା ହେଲେ ମୁଁ ଏ ଚାରୋଟି ଖାଦ୍ୟ ଅର୍ଡ଼ର କରିଛି ସେଥିପାଇଁ କ'ଣ କିଛି ଡିସ୍କାଉଣ୍ଟ ଅଛି କି ଯଦି ଅଛି ତାହେଲେ କୁହନ୍ତୁ ନହେଲେ ମୁଁ ସବୁକୁ ବାତିଲ କରିଦେବି